ହ୍ୟାଲୋ ନାନୀ ନମସ୍କାର୍ ମୋ ଡ୍ରେସ୍ ସିଲାବାର ଥିଲା ଯେ ହେଲାନି କି ହେଁ ଦେବାର ଥିଲା ଯେ ମୋତେ ଆଉ ଗୋଟେ ବ୍ଲାଉଜ୍ ଦେବାର ଅଛି ମୋତେ ପଚାର ହେ ଡିଜାଇନ୍ କରିବାର ଅଛି ହେଲେ ବେଶୀ ନାଇଁ କାଟା କହିଲି ନା ଟିକେ କମ୍ କାଟି କରି ଧଡ଼ି ଲଗାବାର ଅଛି

ଏବେ ଏଥିରେ ହାତ୍ କ'ଣ କେମିତି କି ଡିଜାଇନ୍ କରିବାର ଅଛି ଏ ଡିଜାଇନ୍ କରିବାର ଇଚ୍ଛା ମୋତେ ଡ୍ରେସ୍ ସିଲେଇ ସେ ନା ନର୍ମାଲ୍

ସାଢ଼େ ତିନିଶହ

ଅସ୍ତ୍ର ଲଗେଇ କରିଲେ ଆଉ ଶାଢ଼ୀ ଧଡ଼ି ସିଲାବାର ଫୁଲ୍ ହ୍ୟାଣ୍ଡ ଫୁଲ୍ ହାଣ୍ଡେଡ୍ ସିଲାବାର ଅଛି ନାଇଁ ମୋର ପଛ ଆଡ଼େ ଗୋଲେଇ ପଛ ଆଡ଼ ଗୋଲେଇ ନା ପଚୀରୁ ନାଇଁ କିଛି ନାଇଁ ଆଗ ଆଡ଼ ବି ଗୋଲେଇ କରି ସିଲାବ ଆଗ ଆଡ଼ ବି ଗୋଲେଇ କରି ଆଗ ଆଡ଼ ବି ଗୋଲେଇ

ଆଉ ଶାଢ଼ୀ ଧଡ଼ି ଶାଢ଼ୀ ଧଡ଼ି ସିଲାବାର୍ ଅଛି ଯେ ଫଲ୍ସ୍ ଲଗାଲେ ଶାଢ଼ୀନୁ

ହଉ ହଉ ଦୁଇ ଦିନ୍ ଶାଢ଼ୀ କରିକି ନେଇ ଦେଇ ଦେବି ହେଲା ଦୁଇ ଦିନ୍ ଲାଗ୍ବାର୍ ନେଇ ଦେବିଁ ହୁଁ ବୋ ବ୍ଲାଉଜ୍ ଦୁଇ ଖଣ୍ଡ ଦେବି ଆରୁ ଶାଢ଼ୀ ଦୁଇ ଖଣ୍ଡ

ହଏ ଦୁଇ ଦୁଇ ଖଣ୍ଡ ଯେ ଗୁଟେ ଫଲ୍ସ୍ ନାଇଁ ଲାଗିପାରେ ଆଉ ଗୁଟେ ସାଧା

ସେ ଧଡ଼ି ନାଇଁ ଧଡ଼ି ନାଇଁ